ଆପଣ ଅଟୋ ଟ୍ରାଭେଲସ୍ରୁ କହୁଥିଲେ କି ମୁଁ ଦୁଇ ତାରିଖ ଦିନ ବାରିପଦାରୁ ଭୁବନେଶ୍ୱରକୁ ଯିବି ମୋ ଫ୍ୟାମିଲି ସହିତ ଆପଣ କେତେ ଟଙ୍କା ନେବେ ଆପଣଙ୍କ ଡ୍ରାଇଭର୍କୁ କହିଦେବେ କି ଶୀଘ୍ର ପହଞ୍ଚି ଯାଆନ୍ତୁ ବୋଲି ମୁଁ ପ୍ୟାମେଣ୍ଟ୍ କ୍ୟାଶ୍ରେ କରିବେ କି ଅନଲାଇନ୍ରେ ତାହା ଆପଣ ଡ୍ରାଇଭର୍କୁ କହିଦେବେ